ଆଜ୍ଞା ନମସ୍କାର ଗଲା ପଚିଶ ତାରିଖରେ ଆପଣଙ୍କ ଦୋକାନରୁ ଏ ଜିନ୍ସ ପ୍ୟାଣ୍ଟଟା କିଣିଥିଲି ଆଜ୍ଞା ଆଉ ଜିନ୍ସ ପ୍ୟାଣ୍ଟର କଲରଟା ଦୁଇଥର ସଫାକଲା ପରେ ଫେଡ଼୍ ହୋଇଯାଇଛି ଚେନ୍ଟା ବି ଜିନ୍ସ ପ୍ୟାଣ୍ଟର ଛିଣ୍ଡିଯାଇଛି କପଡ଼ା ଦେଖିଲାବେଳକୁ ଜିନ୍ସ ପ୍ୟାଣ୍ଟର ଦାମ୍ଟା ଟିକିଏ ଅଧିକ ହୋଇଗଲା ଆଜ୍ଞା ଆଉ ଘରେ ବି ଆମର କହୁଛନ୍ତି ବହୁତ ଦାମ୍ ହୋଇଗଲା କପଡ଼ାକୁ ଦେଖିଲାବେଳକୁ ଆଉ କଲର ବି ତା'ର ଦୁଇ ଦୁଇ ଥର ସଫା କଲା ପରେ ଯେହେତୁ ଫେଡ଼୍ ହୋଇଯାଇଛି ଆଉ ଭଲଲାଗୁନାହିଁ ଆଜ୍ଞା ଦାମ୍ଟା ଅଧିକ ହୋଇଗଲା ସାର୍